ଖୁଲା ପାଣିରେ ପହଁରିବା ଲାଗି ହେନ୍ତା ତ ବହୁତ ଟେ ସୁବିଧା ହେବାର କଥା ଉପାୟ ହେବାର କଥା କିନ୍ତୁ ସବୁଠାରୁ ବଡ଼ ଉପାୟ ହେଲା ଲାଇଫ୍ ଜ୍ୟାକେଟ୍ ଆମେ ଯଦି ଲାଇଫ୍ ଜ୍ୟାକେଟ୍ ଯଦି ପିନ୍ଧିଥିଁମା ବଲେ କେତେବେଳେ ବି ବୁଡ଼ି କିରି ନା ମରୁ ଜୀବନ ହାନି ନା ହୁଏ ତାର ସାଙ୍ଗେ ସାଙ୍ଗେ ଆମେ ଆରାମରେ ବଞ୍ଚି ପାରମା ପହଁରି ପାରମା ଆରୁ ଏନ୍ ଜଳାଶୟ ମାନେ ଅଛେ ଜଳାଶୟ ମାନଙ୍କେ ମେନଲି ପ୍ରୋବଲମ ହଉଛି ଯେ ପଥରମାନେ ଥିସି ଆର ସେନୁ ଜଙ୍ଗଲମାନ ଦିଶି ଜଙ୍ଗଲମାନ ଥିସି ଯେ ସେନ ପହଁରି ନ ହୁଏ ଆଉ ପଥରମାନ ଥିବାର କିଏ ଡେଗି ଡୁଗା ଦେଲେ ଗୋଡ଼ ହାତ ଭାଙ୍ଗି ଯାଇସି

ହେଲେ ମାଛର ଖାଦ୍ୟ ଲାଗି ଖରସି୍ ସାଲ୍ ଯେ ସେ ପ୍ୟାନଟି ଗାଧେଇଲେ କୁଣ୍ଡେଇ ହେସି ହସ ଖୁସିରେ ହେଇ ଯାସି ତ ଆମକୁ ସେଥିରୁ ବଞ୍ଚିବାର ଲାଗି ଆମାନା ଗାଧବାର କଥା ଆଉ ଯେନ୍ଟା ଚଳନ୍ତା ପାଣିରେ ଆମେ ଗାଧବାର୍ କଥା